ମେଡିକାଲରେ ଆମେ ବହୁତ ପ୍ରକାର ଅସୁଵିଧାର ସମ୍ମୁଖୀନ ହୋଇଥାଉ କାହିଁକିନା ଆମେ ଯଦି ବାହାରୁ ଗୋଟିଏ ରିପୋର୍ଟ ଆମେ ନେଇକି ଯାଉ ମେଡିକାଲରେ ଆମକୁ ତାକୁ ଦେଖି ବହୁତ ବନେଇଚୁନେଇକରି ବହୁତ ମେଡିସିନ ଲେଖନ୍ତି କାହିଁକିନା ଆମେ ଅସୁବିଧାର ସମ୍ମୁଖୀନ ହେଉ ସେ ମେଡିସିନ ଆମକୁ ଆଇ ସି ୟୁ ଭିତରେ ରଖିଦିଅନ୍ତି ଅଳ୍ପ ରୋଗ ହୋଇଥିବ ଆମକୁ ନେଇକି ଆଇ ସି ୟୁ ଭିତରେ ରଖିଦେଇଥିବେ ସିଏ ଗୋଟିଏ ପ୍ରକାର ଅସୁବିଧା ହୁଏ ଲୋକ ମାନଙ୍କୁ ଆଉ ଆମକୁ ଦୁର୍ନୀତି କରନ୍ତି ବହୁତ ପଇସା ପତ୍ର ଲୁଟିକି ନିଅନ୍ତି ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ତା'ପରେ ଆମେ ବହୁତ ସରକାରୀ ମେଡିକାଲ ପ୍ରାଇଭେଟ ମେଡିକାଲରେ ଯଦି ଦେଖାଇଥାଉ ସରକାରୀ ମେଡିକାଲରେ ସେ ରିପୋର୍ଟ ନେଇ ଦେଖାଇଲେ ସେ ରିପୋର୍ଟ କହିବେ ଇଏ ରିପୋର୍ଟ ଇଏ ହେବନି ସେଥିରେ ବି ଦୁର୍ନୀତି କରନ୍ତି ଆମକୁ ଏମିତି ପ୍ରକାର ବହୁତ ଅସୁବିଧାରେ ପକାନ୍ତି ମେଡିସିନ ଆଇ ସି ୟୁ ଭିତରେ ରଖିବେ ସେ ରୋଗ ହୋଇନଥିବ କହିବେ ଏହି ରୋଗ ହୋଇଛି ତା'ପରେ ମେଡିସିନ ସେ ମେଡିସିନ ନୁହେଁ ଏହି ମେଡିସିନ ହେବ ଏମିତି କରିକି ବହୁତ ପ୍ରକାର ଦୁର୍ନୀତି ଆମକୁ କରନ୍ତି